ଭାରତ ଇତିହାସ ଯୁଦ୍ଧରେ ବିଭିନ୍ନ ଲୋକ ଅଂଶଗ୍ରହଣ କରିଥିଲେ ଓ ବିଭିନ୍ନ ସ୍ଥାନରୁ ମଧ୍ୟ ଅଂଶଗ୍ରହଣ କରିଥିଲି ସେହି ସ୍ଥାନଗୁଡ଼ିକରୁ ବିଭିନ୍ନ ଲୋକ ଅଂଶଗ୍ରହଣ କରିବାରୁ ଅନେକ ସେମାନଙ୍କୁ ବିଭିନ୍ନ ଜିନିଷ ପତ୍ର ଦିଆଯାଇଥିଲା ଭାରତ ଇତିହାସରେ ବା ଭାରତ ଇତିହାସ ଯୁଦ୍ଧର ଅନେକ ଜିନିଷ ରହିଛି ସେହି ଜିନିଷଗୁଡ଼ିକ ମଧ୍ୟରୁ ସେମାନଙ୍କ ମଧ୍ୟରେ ଅନେକ ଗୁଡ଼ାଏ ବିଶେଷ ଗ୍ରହଣୀୟ ଜିନିଷ ରହିଛି ଭାରତ ଇତିହାସ ଓ ଅନେକ ଲୋକ ଅଂଶଗ୍ରହଣ କରିଥିଲେ ଓ ଅନେକ ଲୋକ ମୃତ୍ୟୁବରଣ ମଧ୍ୟ କରିଥିଲେ ଓ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ ସେହି ଆହତ ହୋଇଥିବା ଲୋକମାନେ